ମଉସା କେତେ ଦିନ ହେଲା କୁଆଡ଼େ ଥିଲେ ନା ନା ଏତେ ଦିନ ହେଲା ଦେଖା ଦେଉନଥିଲେ ଯେ କେଉଁଠି ରହିଯାଇଥିଲେ ନା କେଉଁଠି କାମରେ ବ୍ୟସ୍ତ ରହିଥିଲେ କି ଆଚ୍ଛା ଆଉ କାମଫାମ କେମିତି ଚାଲିଛି ଆଉ ୟେ ଏଇ ତ ଇଲେକ୍ସନ୍ ପହଞ୍ଚିଗଲାଣି ଆଉ କାହାକୁ ଭୋଟ ଦେବ ବୋଲି ଭାବିଛନ୍ତି ନା ନା ଏଥର ଏଥର ଆଉ ବି ଜେ ଡ଼ି ଆଉ କେତେବର୍ଷ ଆଉ ଶାସନ କରିବ ବି ଜେ ଡ଼ି ବି ଜେ ଡ଼ି ପାଖରୁ ଆଉ ମୁକ୍ତି ପାଇବାନି ନା କ'ଣ ଏବେ ଆଉ କଂଗ୍ରେସ୍ ବହୁତ ଦିନ ହେଲା ଆସି ନାହିଁ ତାକୁ ବି ଆଣିଲେ ବି ଭଲ ହେବ ନହେଲ ଦେଖିବା ଏବେତ ବି ଜେ ଡ଼ି ଆଉ ବି ଜେ ପି ହାତରେ ସବୁ କିଛି ରହିଛି କିନ୍ତୁ ଏଇ ଦୁଇଟାକୁ ମୋତେ ଆଉ ଜମା ପସନ୍ଦ ନୁହଁ ଯେଉଁ ଯେଉଁ ଅତ୍ୟାଚାର ଚାଲିଛି ନା ଦୁନିଆରେ ଦେଖୁନାହାନ୍ତି ଏଇଯେଉଁ ଇଲେକ୍ସନ୍ ପହଞ୍ଚିଲା ବେଳକୁ କେତେ କେତେ ଯୋଜନା ପିଠା ଯୋଜନା ଆସିଗଲା ଏ ଆମର ବ୍ୟାଗ୍ ଦେଲେଣି ଏଗୁଡ଼ା ସବୁ କ'ଣ ଏଗୁଡ଼ା କ'ଣ ଫୁଲ୍ ରାଜନୀତି ଚାଲିଛି

ହଁ ପରା ମୋତେ ତ ଦେଖିକି ହସ ଲାଗିଲା ହଁ ହଁ ଦେଖିବା ନହେଲେ ଆଉ ଆପଣଙ୍କ ଏମାନେ ଆମର ଏଇଠି ଆଉ କିଏ ଛିଡ଼ା ହେଉଛି କି ଏମ୍ ଏଲ୍ ଏ ଏମ୍ ପି ପାଇଁ ହଁ ଆଉ ଯଦି ଭଲଥିବ ତ ଭଲଦେବା ନହେଲେ ତ ଦେଖିବା ଗୋଟେ ଅଲଗା ଦେଖିବା ବିକାଶ ହଁ ହଁ ମୁଁ ବି ଶୁଣିଥିଲି ସେୟା ତ କହୁଛନ୍ତି ବହୁତ ପଇସାଫଇସା ଖାଏନା କ'ଣ ଆଚ୍ଛା ଏମିତି କଥା ମାନେ ପାର୍ଟି ଆଚ୍ଛା ତାହେଲେ ତାକୁ ବି ଲାଭ କିସ ହଁ ହଁ ଆଉ ନହେଲେ ଯେଉଁ ଏଇ ଯେଉଁ ସୁଦାମ ବାବୁ ଯେଉଁ ଛିଡ଼ା ହେଇଛନ୍ତି ହଁ ହଁ ଭଲ କଥା କହିଲେ କଂଗ୍ରେସ୍ ବହୁତ ଦିନ ହେଲା ଆମର ମାନେ ଓଡ଼ିଶାର ମାଟି ମାନେ ମାନେ ଟିକିଏ ଢ଼ିପା ମାଡ଼ିନି କହିଲେ ଚଳେ ହଁ ସବୁ ତ ଯେବେଠୁ ବି ଜେ ଡ଼ି ଆରମ୍ଭ ହେଇଛି ସେବେଠୁ ତ ବି ଜେ ଡ଼ି ହାତରେ ହିଁ ସବୁକିଛି ଯେହେତୁ ବିଜୁ ପଟ୍ଟନାୟକ ଥିଲା ସେଇଥିପାଇଁ ବିଜେଡ଼ିକୁ ଦେଉଥିଲେ ଏବେ ତ ସେ ପୁରା କବଜା କରି ଦେଇଛିନା ଆଉ କଂଗ୍ରେସ ହଁ ହଁ ହଁ ହଁ ସେ ବହୁତ ଭଲ ଲୋକ ଥିଲେ ନା ହଁ ସେ ତ ରାଜନୀତି କରୁନି ତା' ପାଖରେ ଯେଉଁମାନେ ଅଛନ୍ତି ତା' ସାଇଡ଼ରେ ସେମାନେ ରାଜନୀତି କରୁ ଆଉ ନ ହେଲ କିଛି ନାହିଁ ସେ ଖାଲି ନାମ ମାତ୍ରକୁ ନା ହଁ

ସେ ରାଜନୀତି ବିଷୟରେ କିଛି ଜାଣେନି ଖାଲି ତା' ନାଁଟା ଖାଲି ଆଗରେ ଅଚ୍ଛା ଆଉ ମଉସା ଆଜି କୁଆଡ଼େ କାମଫାମ ଅଛିନା ଆଉ କୁଆଡ଼େ ଯିବା ମୋତେ ବି ଦେଖ କେଉଁଠି ଗୋଟେ ଏନଗେଜ୍ କର ବହୁତ ଦିନ ହେଲା ଫାଙ୍କା ବୁଲିଲିଣି ହଁ ହଁ ହେଉ କାମ ପା